ଓଡ଼ିଶାରେ ଅଭ୍ୟାସ କରାଯାଉଥିବା ମୁଖ୍ୟ ଧର୍ମଗୁଡ଼ିକ ହେଉଛିି ହିନ୍ଦୁ ଧର୍ମ ପ୍ରଭୁ ଜଗନ୍ନାଥଙ୍କ ଇସ୍ଲାମ୍ ଖ୍ରୀଷ୍ଟିଆନ୍ ଧର୍ମ ସାଧାରଣ ବୌଦ୍ଧ ଧର୍ମ ଜୈନ ଧର୍ମ ଅନ୍ୟାନ୍ୟ ଧର୍ମ ଏବଂ ସେମାନଙ୍କର ଅଭ୍ୟାସ ସାଂସ୍କୃତି ଏବଂ ସେମାନଙ୍କର ରାଜ୍ୟରେ ସାଂସ୍କୃତିକ ଅଭ୍ୟାସ ଏବଂ ବିଶ୍ୱାସକୁ କିପରି ରୂପ ଦିଆଯାଇଥାଏ ଏହିପରିକି ରୂପରେ ଦିଆଯାଇଥାଏ ଯେମିତିକି ଆମର ଏବେ କିଛିଟା ଦଳ ବାହାରିଛି ବିଭିନ୍ନ ବିଭିନ୍ନପ୍ରକାର ଦଳ ବାହାରିଥାଏ ସେଥି ମଧ୍ୟରୁ ବଜରଙ୍ଗ ଦଳ ଅଲଗା ଯାହାର ଧର୍ମ ହେଉଛି କେବଳ ହନୁମାନ ଏବଂ ସେ ରାମକୁ ପୂଜା କରିବା ଯାହାକୁ ହିନ୍ଦୁ ଧର୍ମ କୁହାଯାଏ ଏବଂ ହିନ୍ଦୁ ଧର୍ମକୁ ଆଉ ଗୋଟେ ଉପାୟରେ ସନାତନ ଧର୍ମ ବି କୁହାଯାଏ ସନାତନ ଧର୍ମରେ ଗୋ ହତ୍ୟା ପଶୁମାନଙ୍କୁ ପଶୁ ପକ୍ଷୀମାନଙ୍କୁ ହତ୍ୟା କରିବାର ହତ୍ୟା କରିବାର ଉପଦେଶ ଦିଆଯାଇନଥାଏ ଏବଂ ଏହାକୁ ମହାପାପ ବୋଲି ଘୋଷଣା କରାଯାଇଥାଏ ଯାହା ଫଳରେ ଆମର ଏ ଆମ ହିନ୍ଦୁ ଧର୍ମରେ କୌଣସି ପଶୁପକ୍ଷୀମାନଙ୍କୁ ଧର୍ମ ପଶୁପକ୍ଷୀମାନଙ୍କୁ ମାରା ମରାଯାଇନଥାଏ